ହଁ ରାହୁଲ ଭାଇ କହୁଥିଲି ହଁ ହଁ ୱେଡ଼ିଙ୍ଗ୍ ପ୍ଳାନର୍ ମୁଁ ଜଣେ

ହଁ ହଁ ମୋ ପାଖେ ସବୁ ବ୍ୟବସ୍ଥା ଅଛି ହଁ ହଁ ହଁ ହଁ ସବୁ ହଁ ସବୁ ଅଛି ମୋ ପାଖେ ହଣ୍ଡା ପଡ଼ିବ ତା'ର କେତେଦିନ ରଖିବେ କେତେଦିନ ଆପଣ ହଁ ଗୋଟେ ଦିନକୁ ତା'ର ହଣ୍ଡା ଗୋଟେକୁ ପଡ଼ିବ ପାଞ୍ଚଶହ ଟଙ୍କା ପାଞ୍ଚଶହ କେ ଜି ମାନେ ଗୋଟେ ପାଞ୍ଚଶହ କେଜିଆ ଗୋଟେ ପାଞ୍ଚଶହ ଟଙ୍କା ଇଏ ଆପଣଙ୍କୁ ଦରକାର କ'ଣ ଟେଣ୍ଟ୍ କେତେଟା କ'ଣ ଦରକାର ହଁ ଡିଜାଇନ୍ ଆସିବ ସେଟ୍ ଦିନକୁ ତିରିଶ ହଜାର ହଁ ହଁ ହେଇଯିବ ହଁ ହେଇଯିବ ବ୍ୟବସ୍ଥା ଟେଣ୍ଟ୍ ହାଇ କ୍ୱାଲିଟି ମାନେ ହାଇ କ୍ୱାଲିଟି ଲାଇଟ୍ ଫାଇଟ୍ ସବୁ ଲାଗିକି ପଡ଼ିବ ପଚାଶ ହଜାର ଟଙ୍କା ଵାଲା ନର୍ମାଲ୍ ନର୍ମାଲ୍ କୋଡ଼ିଏ ହଜାର ତଳେ ଅଛି ନର୍ମାଲ୍ ଖାଲି ଷ୍ଟେଜ୍ ଲାଗିବ ହଁ ଗେଟ୍ ଲିଚୁ ଫିଚୁ ସବୁ ମିଶିକି ସାର୍ ତିରିଶ ହଜାର ଟଙ୍କା ଗେଟ୍ ସବୁ ଷ୍ଟାଇଲ୍ ଡିଜାଇନର ସବୁ ଆସିବ ଆଉ ଆପଣଙ୍କର କ୍ୟାମେରା ଦରକାର କି ହଁ ଡି ଜେ ବି ଆସିବ ଡି ଜେ ସାର୍ ଘଣ୍ଟାକୁ ଦୁଇହଜାର ଟଙ୍କା ହଁ ସାର୍ ଆପଣ ସେ ଆଠ ନଅ ଘଣ୍ଟା ଯଦି ବଜାଇବେ ଆପଣଙ୍କୁ ଡିସକାଉଣ୍ଟ୍ କାଟି ଆମେ ଦୁଇ ହଜାର ମାନେ ସେ ପନ୍ଦର ହଜାର ଟଙ୍କା ନେବୁ ଆଉ ଆପଣ କ୍ୟାମେରା ଦରକାର କି କ୍ୟାମେରା ଫଟୋ ଫଟୋ ଉଠାଇବାକୁ କ୍ୟାମେରା କ୍ୟାମେରା ଦିନକୁ ସାର୍ ଦିନକୁ କୋଡ଼ିଏ ହଜାର ଟଙ୍କା ହଁ ସାର୍ ଡ୍ରୋନ୍ ଡ୍ରୋନ୍ ତା'ର ଅଲଗା ଆସିବ ଆପଣ କହିବେ କହିଲେ ଆମେ ଡ୍ରୋନ୍ ବି ଆଣିଦେବୁ ଡ୍ରୋନ୍ରେ ସବୁ ଆମେ ଭିଡ଼ିଓ ଭିଡ଼ିଓ ସୁଟିଙ୍ଗ କରିବୁ ସବୁ ଆପଣଙ୍କ ଫଟୋ ଫଟୋ ସବୁ ଉଠାଇ ପାରିବୁ ହଉ ସାର୍ କେତେ ତାରିଖରେ ହେବ ଆସନ୍ତା ପାଞ୍ଚ ତାରିଖରେ ପାଞ୍ଚରୁ ଛଅ ଗୋଟେ ଦିନ ରହିବ ନାଇଁ କି ହଁ ହଁ ହେଲେ ସବୁ ଡ୍ରୋନ୍ କ୍ୟାମେରା ହଣ୍ଡା କେତେଟା କହିଲେ ସାର୍ ଆପଣଙ୍କୁ ଚାରିଟା ଦରକାର ହଁ ପାଞ୍ଚରୁ ଚାରିଟା ହେଲେ ଗୋଟେ ଦିନ ରହିବୁ ସାର୍ ଚାରିଟାକୁ ଦୁଇହଜାର ଟଙ୍କା ପଡ଼ିବ ତା'ପରେ ଡ୍ରୋନ୍ କ୍ୟାମେରା ଡ୍ରୋନ୍ ପାଇଁ ଲାଗିବ ତିରିଶ ହଜାର ଆପଣ ଡି ଏସ ଏଲ୍ ଆର୍ ଯଦି ନେବେ ଦୁଇ ଟାକୁ ସାର୍ ଗୋଟେ ଦିନକୁ ନେବ ଦୁଇ ଟାକୁ ତିରିଶ ହଜାର ହେଲେ ସାର୍ ଆପଣଙ୍କର ଟୋଟାଲ୍ ପଡ଼ି ଯାଉଛି ସାର୍ କୋଡ଼ିଏ ଲକ୍ଷ ଟଙ୍କା ଗୋଟେ ଦିନରେ ପଡ଼ି ଯାଉଛି ନେବେ ହଉ ହଉ ହଉ ସାର୍ କୋଡ଼ିଏ ଲକ୍ଷକୁ ଡିସକାଉଣ୍ଟ୍କୁ ପାଞ୍ଚ ଲକ୍ଷକୁ ଯାଉଛି ଆଉ ପନ୍ଦର ଲକ୍ଷ ଟଙ୍କା ହେବ ହଉ ହଉ